କାର୍ଯ୍ୟକ୍ଷେତ୍ରରେ ବିବାଦ କଠିନ ପରିସ୍ଥିତିକୁ ଉଦାହରଣ ସ୍ୱରୂପ ମୁଁ ଦିନଟେ ବ୍ୟାଙ୍କ୍ରେ ଯାଇଥିଲି ମୁଁ ମାଣ୍ଡି ବିଜନେସ୍ କରୁଛି ତ ଧାନ ମାଣ୍ଡିରେ ମୁଁ ପଇସା ପକେଇଥିଲି ତ ମୋର୍ ଆକାଉଣ୍ଟ୍ରେ ଚଢ଼ିଥିଲା ସତାଅଶୀ ହଜାର ତିନିଶହ କୋଡ଼ିଏ ଟଙ୍କା ତ ମୁଁ ପଇସା ଉଠେଇବା ପାଇଁ ମୁଁ ବ୍ୟାଙ୍କ୍ରେ ଯାଇଥିଲେ ତ ବ୍ୟାଙ୍କ୍ରେ ଯାଇ କଠିନ କ'ଣ ହେଇଥିଲା କଠିନ ହେଉଛି ମୁଁ ଫର୍ମ ଲେଖିଥିଲି ଫର୍ମ ଲେଖି ମୁଁ ଲାଇନ୍ରେେ ଛିଡ଼ା ହେଇଥିଲି ଲାଇନ୍ରେ ଛିଡ଼ା ହେଇକିରି ସମସ୍ତଙ୍କୁ ଦିନ ଦିନ ବହୁତ ଗହଳି ଥିଲା ସେଇଠି ବହୁତ ଲୋକ ଥିଲେ ତ ମୁଁ ଧୀରେ ଧୀରେ ସେ ଯାଇଥିଲି ଦିନ ସାରା ଖାଇ ନ ଖାଇ ସେଇଠି ବସିଥିଲେ ବସି ଥାଇ କିରି ମୁଁ ପଇସାଟା ଡ୍ର କରିଛି କି ପଇସାଟା ଉଠେଇ ଥିଲେ ସେଇଠିରୁ ବ୍ୟାଙ୍କ୍ର ଉଠାଇଲା ପରେ ମୁଁ ସେଇଠିରୁ ବାହାରି ଥିଲି ଆଉ ସେଇଠି ପରିସ୍ଥିତିରୁ କାରଣ ଆଉ ଭୟ ହଉଥିଲା ଯେ ମୁଁ ଏତେ ଟଙ୍କା ନେଇଥିଲ ନେଇଥିଲା ପରେ ଏତେ ଟଙ୍କା ନେଇକି ମତେ କିଏ ଚୋରି କରି ନେଇ ଯିବେନି ତ ମତେ କିଏ ଲୁଟ୍ କରେ ନେଇ ଯିବେନି ତ ଆଉ ନେଲା ପରେ ମୁଁ କ'ଣ ପଦକ୍ଷେପ ନେବି ମୁଁ କ'ଣ ଥାନାରେ ଅଭିଯୋଗ କରିପାରିବି ଥାନାରେ ଯାଇ ପରିଚାଳନା କରିପାରିବି ତ ଥାନା ଲୋକ ମତେ ସାହାଯ୍ୟ କରିବେ ଆଉ କାହାକୁ ମୁଁ ଏଇଟା ବ୍ୟାଙ୍କ୍କୁ କହିପାରିବି ତ ବ୍ୟାଙ୍କ୍ ଲୋକ ମତେ ସାହାଯ୍ୟ କରିବେ ଏହିସବୁ ନେଇକରି ମୁଁ ବହୁତ କଠିନ ଆଉ ପରିସ୍ଥିତି ଯାକ ଭାବିଥିଲି ଏଇଟା ଏକା ମୋର ସବୁ କାମର କଠିନ ପରିସ୍ଥିତି ହେଇପାରିଲା